ଏହା ବ୍ୟାଙ୍କିଙ୍ଗକୁ ସହଜ କରିଯାଇଛି ମାନବିକ ହସ୍ତକ୍ଷେପ ଅଭାବ ପାଇଁ ଆମ ପାଇଁ କୌଣସି ଦ୍ଵନ୍ଦ ସୃଷ୍ଟି କରିନାହିଁ କାରଣ ଆମେ ଘରେ ବସିକି ଗୋଟେ ଜାଗାରୁ ଅନ୍ୟ ଜାଗାକୁ ପଇସା ପଠାଇପାରୁଛୁ ଆଗରୁ କ'ଣ ବ୍ୟାଙ୍କକୁ ଯିବାକୁ ପଡ଼ୁଥିଲା ଲାଇନ ଦେବାକୁ ପଡ଼ୁଥିଲା ହାତରେ ପଇସା ଧରିକି ଯିବାକୁ ପଡ଼ୁଥିଲା ସେ ପଇସା ମଧ୍ୟ ରାସ୍ତାରେ ଚୋରି ହେଇଯିବାର ସମ୍ଭାବନା ଥିଲା ଆଉ ସେଠି ଯାଇକି ଲାଇନ ରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିଲା ଏଇନା କ'ଣ ନା ପାଞ୍ଚ ମିନିଟ୍ ରେ ଆମ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସହଜରେ ପଇସା ପଠାଇପାରୁଛେ କୌଣସି ଲାଇନ ଦେବାକୁ ପଡ଼ୁନାହିଁ କୌଣସି ସମୟ ମଧ୍ୟ ଆମର ନଷ୍ଟ ହେଉନାହିଁ ଏ ବହୁତପ୍ରକାର ଆଗାଇଯାଇଛି ଯାହା ପାଇଁ ଆମର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଘରେ ବସିକି ମଧ୍ୟ ଆମେ ଦେଣ ନେଣର କାମ କରିପାରୁଛୁ ଆମର ଦରମାଟା ଆସୁଥିଲା ଆମେ ସେତେବେଳେ ହାତରେ ଆଣୁଥୁଲୁ ରାସ୍ତାରେ ବାଟରେ ଘାଟରେ ଚୋରି ହେଇଯାଉଥିଲା କାହାର ପଡ଼ି ଯାଉଥିଲା କିଏ ଶୋଉଥିଲେ ବ୍ୟାଗ କେଉଁଠି ଛାଡ଼ି ଯାଉଥିଲା ଏବେ ସବୁ ଆକାଉଣ୍ଟ ସିଷ୍ଟମ ହେଇଯାଇଛି ଆମ ଆକାଉଣ୍ଟ କୁ ସବୁ ପଳାଇଆସୁଛି ପଇସା ଆମର ଦବା ନବା କିଣିବା ଆଉ ଆଜିକାଲି ଯେଉଁ ହେଲାଣି ଆମର କିଛି ଜିନିଷ କ୍ଷେତ୍ରରେ ଆମର ବ୍ୟାଙ୍କ ଯାଇକି ଅପେକ୍ଷା କରିବାର ସମୟଟା ସେଇଟା ଆମକୁ ବହୁତ କଷ୍ଟ ଦେଉଥିଲା ଯାହାକି ଆମେ ନିଜର ଅଫିସ କାମ ବନ୍ଦ କରିକି ଯାଇକି ବ୍ୟାଙ୍କ ରେ କାମ କରୁଥିଲୁ ତେଣୁ ଏବେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବହୁତ ସୁବିଧା ହେଇଯାଇଛି